ଭାରତରେ ନୃତ୍ୟଶିଳ୍ପୀମାନଙ୍କୁ ବଲିଉଡ଼ରେ ପ୍ରଭାବିତ କରିଥାଏ ଏହାର କାରଣ ଭାରତବର୍ଷରେ ସମସ୍ତଙ୍କୁ ପସନ୍ଦ ଆସୁଥିବା କିଛି ନୃତ୍ୟ ଏବଂ ଗୀତ ନିଶ୍ଚିତ ଭାବରେ ମନମୁଗ୍ଧ କରେ ପସନ୍ଦ ଆସୁଥିବା ନୃତ୍ୟ ମଧ୍ୟରେ ଓଡ଼ିଶୀ ନୃତ୍ୟ ଗୀତ ମଧ୍ୟରେ ଆଧୁନିକ ଗୀତ ଏବଂ ଗୀତ ଗୋବିନ୍ଦ ନିଶ୍ଚିତ ଭାବରେ ଲୋକମାନଙ୍କୁ ପସନ୍ଦ ଏବଂ ଖୋରାକ୍ ଯୋଗାଇଥାଏ